ହ୍ୟାଲୋ ଆପଣ ଟ୍ରାନ୍ସପୋର୍ଟ୍ ଏଜେନ୍ସିରୁ କହୁଛନ୍ତି କି ଆଜ୍ଞା ମୁଁ ଆପଣଙ୍କ ପାଖରୁ ଗାଡ଼ି ଯେଉଁ ଭଡ଼ାରେ ଆଣିଥିଲି ତା'ର ସିଟ୍ ଚିରା ମୁଁ କେମିତି ବସିକି ଯିବି ହର୍ନ୍ଟା ଠିକ୍ସେ ବାଜୁନାହିଁ କେଉଁଠି ଧକ୍କା ହୋଇଯିବ କ'ଣ କରିବି ଗାଡ଼ିଟା ରାସ୍ତାରେ ପମ୍ପଚର୍ ବି ହୋଇଗଲା ମୁଁ କେମିତି ଯାଇକି ପହଞ୍ଚିବି କହିଲ ଆପଣଙ୍କ ଗାଡ଼ିର ଭଡ଼ା ମୁଁ ଦେଇପାରିବି ନାହିଁ ରଖୁଛି